ଘୋଡ଼ା ଚୟନ ସମୟରେ କେତେକ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆମର ଧ୍ୟାନ ଦେବା ଉଚିତ ଯେପରି ଘୋଡ଼ାର ଶରୀର କିପରି ଅଛି ସେ ସୁସ୍ଥ ଅଛି କି ନା ନାହିଁ ତାର ଆଖି ଠିକ ଅଛି ନା ନାହିଁ ନିଜ ଉଚ୍ଚତା ସହିତ ନିଜ ଉଚ୍ଚତା ସହିତ ଅଁ ମ୍ୟାଚ କରୁଛି କି ନାହିଁ ଏବଂ ଏପରି କେତେକ ଜିନିଷ ଭାବେ ଖାଉଛି ପିଉଛି କି ନାହିଁ ଏବଂ ସେ ପୂର୍ବରୁ କେତେକ ମ୍ୟାଚ ବା ତା'ର କେତେ ଏକ୍ସପିରିଏନ୍ସ ଅଛି ଏ ବିଷୟରେ ଏବଂ ଏହା ଉପରେ ଏକ ଟେଷ୍ଟ ଥାଏ ମଧ୍ୟ ଆପଣ ଚାହିଁଲେ ନେଇପାରିବେ ଏବଂ ଆପଣଙ୍କ ସାଙ୍ଗରେ ଏମିତି ଜଣେ ବ୍ୟକ୍ତି ରହିବା ନିହାତି ଦରକାର ଯିଏ ପୂର୍ବରୁ ଘୋଡ଼ା ଚଢ଼ା ଉପରେ ଅଧିକ ଏକ୍ସପିରିଏନ୍ସ ଥିବା ଦରକାର